ମୁଁ ଥରେ କେଦାରନାଥ ବୁଲିବାକୁ ଯାଇଥିଲି କିନ୍ତୁ ସେତେବେଳେ ସେହି ସମୟରେ ମୋ ପାଖରେ ପ୍ରଚୁର ପରିମାଣର ଅର୍ଥ ନଥିବାରୁ ମୁଁ ମୋ ମାମୁଁଙ୍କଠାରୁ ଆର୍ଥିକ ସହାୟତା ନେଇଥିଲି କାରଣ ତୀର୍ଥଯାତ୍ରା ବୁଲିବାର ସମସ୍ତଙ୍କୁ ଭାଗ୍ୟରେ ସୁଯୋଗ ମିଳେନାହିଁ ମୋତେ ସେହି ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଭାଗ୍ୟମାନ ମନେ କଲି ତଥାପି ତେଣୁ ମୋ ପାଖରେ ଆର୍ଥିକ ସ ଥାଉ ନ ଥାଉ ମୁଁ ଯିବା ପାଇଁ ଚେଷ୍ଟା କରିଥିଲି ଏବଂ ଯାଇଥିଲି ମଧ୍ୟ ମୁଁ ସେଠାକୁ ମୋ ମାମୁଙ୍କର ଅର୍ଥ ସହାୟତା ଦ୍ୱାରା ଯାଇ ଦର୍ଶନ କରିଆସିଥିଲି ଠାକୁରଙ୍କ ଦର୍ଶନର ସୁଯୋଗ ହାତ ଛଡ଼ା ନକରି ମୁଁ ମୋ ସାଙ୍ଗମାନେ ଯାଇଥିଲୁ ସେଠି ଠାକୁରଙ୍କୁ ଦର୍ଶନ କରିବା ଏତେ ସହଜ ନଥିଲା ଅନେକ ଭିଡ଼ ଲାଗିଥିଲା ଓ ଲୋକମାନେ ମଧ୍ୟ ଥିଲେ ତେଣୁ ମୁଁ ସେଠାକାର ଶିବଙ୍କୁ ଦର୍ଶନ କରିଲି ଓ ଅନେକ ଦୂର ଚାଲିବାକୁ ମଧ୍ୟ ପଡ଼ିଥିଲା ଆମେ ବନ୍ଧୁଗଣ ମିଶି ଚାଲି ଚାଲି ଯାଇଥିଲୁ ସେଠାକାର ଦର୍ଶନ ଅତି ମନୋରଞ୍ଜନ ଥିଲା ସେଇ ଦର୍ଶନ ଭୋଳା ବାବାଙ୍କର ମନକୁ ଅନେକ ଛୁଇଁ ଯାଇଥିଲା ପୁଣି ସେଠି ଆମେ ରହିଲୁ ଦୁଇ ଦିନ ଦୁଇ ଦିନ ରହି ଠାକୁରଙ୍କ ଦର୍ଶନ କରି ପୁଣି ଫେରି ଆସିଲୁ ସେହି ଯାତ୍ରା ମୋ ଜୀବନର ସବୁଠୁ ଲାଭଦାୟକ ଥିଲା ଅତି ମନୋରଞ୍ଜନ ମଧ୍ୟ ଥିଲା ତେଣୁ ଦର୍ଶନ କରିବାଟା ବହୁତ ଜରୁରୀ ମଧ୍ୟ ଥିଲା ମୋ ପାଇଁ